ଆଜ୍ଞା ନମସ୍କାର ମୁଁ ଚିନ୍ମୟୀ ଯାନୀ କହୁଥିଲି ଆପଣଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଏହା କିି ଯେ ବ୍ରହ୍ମାଣ୍ଡ ବିଷୟରେ ଏଯାଏଁ ହୋଇନାହିଁ ଏବଂ ଅଧିକ ଗବେଷଣର ଆବଶ୍ୟକତା ରହିଛି ଆଉ ଗୋବେଷଣା ଆବଶ୍ୟକତା ଏହାକି ଯେ ମଣିଷ ଗୋଟେ ମଣିଷକୁ ପ୍ରକୃତି ସୃଷ୍ଟି କଲା ଯାହା ହେଉଛି ରବୋଟ୍ ସେ ମଣିଷ ଭଳି କାମ କରୁଛି ଏବଂ ମେସିନ୍ ଦ୍ୱାରା କଥା ମଧ୍ୟ କହିପାରୁଛି କିନ୍ତୁ ସେ ଗୋଟେ ଜୀବନଟିଏ ସୃଷ୍ଟି କରିପାରିଲା ନାହିଁ ପ୍ରକୃତ ମଣିଷଟିଏ ଜୀବନ କରିପାରିଲା ନାହିଁ ଏହା ହେଉଛି ଆମ ବ୍ରହ୍ମାଣ୍ଡ ବିଷୟରେ ଯାହାକି ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଏବଂ ଅଧିକ ଗୋବେଷାଣର ଆବଶ୍ୟକତା ରହିଛି